ମୁଁ ଗୋଟେ ଜ୍ୟାକେଟ୍ କିଣିଥିଲି ଏଥିରେ ବହୁତ ଉପକୃତ ହେଇଛି ଏଇ ଜ୍ୟାକେଟ୍ରୁ ବର୍ଷେ ହେଇଗଲାଣି ଆଉ ଏଟା ପିନ୍ଧିବାର ବହୁତ କମ୍ଫର୍ଟେବଲ୍ ଫିଲ୍ ହେଉଛି ଥଣ୍ଡା ଦିନେ ବି ଆମର ବହୁତ କିଛି ଉପକୃତ ହେଉଛି ଆଉ ଏଥିରେ ବର୍ଷେ ହେଲାଣି କିଛି ତା'ର ଡିଫେକ୍ଟ ବାହାରିନି ଡିଫେକ୍ଟ କ'ଣ ରଙ୍ଗ ବି ଛାଡ଼ିନି କମ୍ ପଇସାରେ ମୁଁ ଏଟାକୁ କିଣିଥିଲି ଆଉ ଏଥିରେ ସବୁ ପ୍ରକାର ଷ୍ଟ୍ରେଚେବଲ୍ ମଧ୍ୟ ଥିଲା ଷ୍ଟ୍ରେଚେବୁଲ୍ ଫ୍ରେଚେବୁଲ୍ ସବୁ ହେଇପାରିବ ଆପଣ ଆପଣଙ୍କ ହେଲ୍ଥ ବଢ଼ିଗଲେ ବି ଆପଣ ସେଟା ପିନ୍ଧିପାରିବ କିଛି ଅନକମ୍ଫର୍ଟେବଲ୍ ଲାଗିବନି ଥଣ୍ଡାରୁ ବହୁତ ହେଇଛି ଏଇଟା ବହୁତ ଡ୍ୟୁରେବଲ୍ ଆଉ କିଛି ଏହାର ଡିଫେକ୍ଟ ଏପର୍ଯ୍ୟନ୍ତ ହେଇନି କେଉଁ ମୂଲ୍ୟରେ ଆଉ